ଦର୍ଶକ ଆଉ ମୂର୍ତ୍ତି ସେ ଅଲଗା ଅଲଗା ଯାହା ଫଳରେକି ଗୋଟିଏ ମୂର୍ତ୍ତି ଗୋଟିଏ କଳାକାର ତିଆରି ଥିବା ଗୋଟିଏ ମୂର୍ତ୍ତି ଦର୍ଶକ ସେ ନିଜେ କଳାକାର ଆମେ ଗୋଟିଏ ମୂର୍ତ୍ତିକୁ ଦେଖୁ ସେ ମୂର୍ତ୍ତିର ସବୁ ଆମେ ଭାବ ରଙ୍ଗ କେତେ ସୁନ୍ଦର ହୋଇଛି କ'ଣ ଆମେ ସବୁ ଦେଖିକି କହିପାରୁ କିନ୍ତୁ ଗୋଟିଏ ମୂର୍ତ୍ତି ଆମକୁ ଦେଖିକି କେତେବେଳେ କହିପାରିବ ନାହିଁ ଯେ ତୁମର ଏହି ଜିନିଷ ଖରାପ ବୋଲି କିନ୍ତୁ ଗୋଟିଏ ମୂର୍ତ୍ତିକୁ ଆମେ ଦେଖିକି କହିପାରିବା ଏଇ ଜିନିଷ ଖରାପ ହୋଇଛି ସେ ଜିନିଷ ଭଲ ହୋଇଛି କିନ୍ତୁ ତାକୁ ସେତିକି ଧନ୍ୟବାଦ ଦେବାକୁ ପଡ଼ିବ ସେ କଳାକାର ଯିଏ ତିଆରିଛି ସେଇ ମୂର୍ତ୍ତିକୁ ସେ କଳାକାର ହିଁ ସବୁକିଛି ସେତିକି ତା'ର କଳା ନଥିଲେ ସେ କେବେ ହେଲେ ବି ସେ କଳା ପ୍ରଦର୍ଶନ କରି ମୂର୍ତ୍ତି ତିଆରି ପାରିନଥାନ୍ତା ଧନ୍ୟବାଦ ସେ କଳାକାରଙ୍କୁ ଆଉ ଯେତେ ମୂର୍ତ୍ତି ସବୁ କାରିଗର ସେମାନେ ନଥିଲେ ଆମେ କେବେ ମୂର୍ତ୍ତି ଦେଖିବାକୁ ବି ପାଇନଥାନ୍ତୁ ଆମେ କିଛି ଭାବନା ବି ଆମେ କରିପାରିନଥାନ୍ତୁ ଯେ ଆଜି ଦୁନିଆଁରେ ଆମର ଗୋଟେ ଏମିତି ମୂର୍ତ୍ତି ଥିଲା କି ନା ଆମେ ଆଜି ଏମିତି ଗୋଟେ ଦେଖୁଛୁ ଆମେ ଗୋଟେ ଆମେ ସେ ଭଳିଆ ଆମର ମୂର୍ତ୍ତି ସ୍ଵୟଂ ଜଗନ୍ନାଥ ପତିତ ପାବନ କାଳିଆ ଠାକୁର ସେ ବି ଗୋଟିଏ ମୂର୍ତ୍ତି ତାକୁ ବି ଏ ମନୁଷ୍ୟ ତିଆରିଛି ହେଲେ ଜଗନ୍ନାଥ ଆମକୁ କହିଦେବ ତୁମର ଏମିତି ବୋଲିକିରି ଆମେ ସେଇଟା ଭାବିପାରିବା ନାହିଁ କିନ୍ତୁ ଆମେ ଜଗନ୍ନାଥକୁ କହୁଛୁ ଜଗନ୍ନାଥଙ୍କର ବଡ଼ ବଡ଼ ଆଖି ଜଗନ୍ନାଥଙ୍କର କାନ ନାହିଁ ଜଗନ୍ନାଥଙ୍କ ହାତ ନାହିଁ ଜଗନ୍ନାଥଙ୍କ ଗୋଡ଼ ନାହିଁ ଖାଲି ଚକା ଆଖି ସବୁ ଦେଖୁଛି ସେ ଟାଇପ୍ର ଆମେ କିଛି ମୂର୍ତ୍ତିକୁ ଆମେ କିଛି କହିପାରିବା କିନ୍ତୁ ମୂର୍ତ୍ତି ଆମକୁ କିଛି କହିପାରେ ନାହିଁ ସେ ମୂର୍ତ୍ତି କିଏ ତିଆରିଥାଏ ଏଇ କଳାକାର ତିଆରିଥାଏ କଳାକାର କିଏ ଆମେ ନିଜେ ଯାହା ଫଳରେକି ଆମ ମନରେ ଭାବନା ହେଲା ଆମେ ଏ ଭଳିଆ ସାଇଜ୍ରେ ସୁନ୍ଦର ଭାବରେ ତିଆରିଲେ ଏଇ ଭଳିଆ ସୁନ୍ଦର ହେବ କି ନାହିଁ ଏମିତି ତିଆରିଲେ ଏମିତି ସୁନ୍ଦର ଦେଖାଯିବ ତାକୁ ଅନେକ କିଛି ତାଙ୍କ ମୁଣ୍ଡରେ ଭାବି ସେ କଳା ପ୍ରଦର୍ଶନ କରି ସେ ତା ମାନେ କଳାକୁ ସିଏ ନିଜେ ସୂଚାରୁ ରୂପରେ ସିଏ ମୂର୍ତ୍ତି ତିଆରିଥାଏ ଏଥିରେ ଆମେ ମୂର୍ତ୍ତିକୁ ଦେଖି ଆମେ ଅନେକ କିଛି ଭାବିଥାଉ ମୂର୍ତ୍ତି ହେଲା ଆମର ଭାବନା ଯେଉଁଟା କି ଆମ ମନରେ ଦେଖିଦେଲେ ଆମ କିଛି ସେ ମୂର୍ତ୍ତି ଆମ ଆଖି ମୁହୂର୍ତ୍ତରେ ପ୍ରତିବନ୍ଧର ଛବି ହୋଇଥାଏ ସେଇଟା ହେଲା ମୂର୍ତ୍ତି ଆଉ ସେଥିପାଇଁ ଆମେ କଳାକାରକୁ ସବୁବେଳେ ଧନ୍ୟବାଦ ଦେଇଥାଉ